ଯେହେତୁ ଆମେ ଓଡ଼ିଶାରେ ବସବାସ କରୁଛୁ ତେଣୁ ଓଡ଼ିଶାର ଆଞ୍ଚ ମାନେ ମାତୃଭାଷା ହେଉଛି ଓଡ଼ିଆ ଏବଂ ଆମ ଓଡ଼ିଆ ଲୋକମାନଙ୍କର ମାତୃଭାଷା ହେଉଛି ଓଡ଼ିଆ ତେଣୁ ଓଡ଼ିଆ ଲୋକମାନେ ନିଜର ପରମ୍ପରାକୁ ପାଳନ କରନ୍ତି ଇତ୍ୟାଦି ଓଡ଼ିଆ ଭାଷାରେ ହିଁ ଯେହେତୁ ଆମେ ଓଡ଼ିଆ ତେଣୁ ଆମ ଆମେ ଭାରି ବଢ଼ିଆ ଓଡ଼ିଆରେ ଲେଖିବା ହେଉ କି ପଢ଼ିବା ହେଉ କି ଦସ୍ତଖତଠୁ ଆରମ୍ଭ କରି ସବୁ ଜିନିଷ ଯଦି ଓଡ଼ିଆରେ ହୁଏ ତାହେଲେ ଆମକୁ ନିଜକୁ ସନ୍ତୁଷ୍ଟ ଲାଗେ ଏବଂ ଓଡ଼ିଆ ଭାଷା ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ସାଂସ୍କୃତିକ ପରମ୍ପରା ପାଳନ କରୁ ଏବଂ ଯେହେତୁ ଆମେ ଏବେ ବର୍ତ୍ତମାନ ଇଂରାଜୀ ଶିଖିଦେଲେ କି ଆମର ଆମେ ଶିକ୍ଷିତ ହୋଇଯିବା ସେମିତି ନାହିଁ ଓଡ଼ିଆରେ ଯଦି ଆମକୁ ଲେଖିବାର ଆସୁଛି ପଢ଼ିବାର ଆସୁଛି ଆଉ ଦି ପଦ କଥା କହିବାର ଆସୁଛି ତେଣୁ ତାହେଲେ ବି ସିଏ ଗୋଟେ ଶିକ୍ଷିତ ଯେହେତୁ ଆମେ ଓଡ଼ିଶାରୁ ବିଲଂସ୍ କରୁଛୁ ତେଣୁ ଓଡ଼ିଆଟା ହଉଛିି ଆମର ଆଞ୍ଚଳିକ ଭାଷା ତେଣୁ ଆମର ଯେତେ ଆମର ମାତୃଭାଷାର ଯେତେ ଉନ୍ନତି ହେବ ସେତେ ଆମର ନିଜ ଦେଶର ଉନ୍ନତି ହେବ ଏବଂ ଆମର ନିଜର ଓଡ଼ିଶାର ରାଜ୍ୟର ଉନ୍ନତି ହେବ ତେଣୁ ସମସ୍ତେ ଓଡ଼ିଆଟା ଶିଖିବା ଉଚିତ୍ ଆଉ ଯେଉଁମାନେ ବି ଯେହେତୁ ଆମ ଓଡ଼ିଶାରେ ଛାଡ଼ିଦେଇ ଆଉ ସବୁ ରାଜ୍ୟରେ ହେଉ କି ଦେଶରେ ହେଉ ସବୁଥିରେ ଓଡ଼ିଆକୁ ଏତେ ପ୍ରାଧାନ୍ୟ ବା ଗୁରୁତ୍ୱ ଦିଆଯାଉନାହିଁ କିନ୍ତୁ ଆମର ଭାରତ ସବୁ ଭାଷାକୁ ଆପଣେଇ ନେଇଛିି ଖାଲି ଓଡ଼ିଆ ନୁହଁ ସବୁ କନ୍ନଡ଼ ତେଲୁଗୁ ମରାଠୀ ହିନ୍ଦୀ ସବୁ ସବୁ ଲୋକମାନେ ଆମ ଏଠାରେ ବସବାସ କରୁଛନ୍ତି ତେଣୁ ଆଞ୍ଚଳିକ ଭାଷା ମାତୃଭାଷାର ଉନ୍ନତି ହିଁ ସବୁଥିରେ ଗୁରୁତ୍ୱପୂର୍ଣ୍ଣ ତେଣୁ ଆମେ ଓଡ଼ିଆ ତେଣୁ ଓଡ଼ିଆ ଲୋକମାନେ ସମସ୍ତେ ସାଂସ୍କୃତିକ ପରମ୍ପରାକୁ ଓଡ଼ିଆରେ ହିଁ ପାଳନ କରିବା ଉଚିତ୍ ଏବଂ ସେମାନେ ସବୁ ଜିନିଷ ଓଡ଼ିଆରେ ହିଁ କରିବା ଉଚିତ୍